ଓଡ଼ିଶାରେ ମନୋରଞ୍ଜନ ଦେଖିବାକୁ ଦୃଶ୍ୟକୁ ଦେଖିବାକୁ ଆମେ ୟୁଟ୍ୟୁବ୍ ୟୁଜ୍ କରୁ ଫେସବୁକ୍ ୟୁଜ୍ କରୁ ବା ନେଟଫ୍ଲିକ୍ସ ଯେପରି ଓ ଟି ଟି ପ୍ଲାଟଫର୍ମରେ ରହିଛି ନେଟଫ୍ଲିକ୍ସ ଏମାଜନ୍ ପ୍ରାଇମ୍ ଏହିପରି ବହୁତ ଗୁଡ଼ିଏ ଜିନିଷ ଆମେ ଓ ଟି ଟି ପ୍ଲାଟଫର୍ମ ନୂଆ ସିନେମା ହେଉ ଯେଉଁଟା ଦେଖିବାକୁ ୟୁଜ୍ କରୁ ଆମ ଓଡ଼ିଶାରେ ଏପରି ମନୋରଞ୍ଜନ କରିବା ବିକାଶ ପାଇଁ ୟୁଟ୍ୟୁବ୍ ବ୍ଲଗ୍ ସ୍ୱାଧୀନତା ବିଷୟ ବସ୍ତୁ ସୃଷ୍ଟି ହେଇଛି ଏବଂ ଏଠାରେ ନେଟଫ୍ଲିକ୍ସର ଏବଂ ଏମାଜନ୍ ପ୍ରାଇମର ବି ସୁବିଧା ରହିଛି ଆମେ ଯ କୌଣସି ନୂଆ ମୁଭି କି ଫିଲ୍ମ କୌଣସି ୱେବସିରିଜ ଦେଖିବାପାଇଁ ଆମେ ନେଟଫ୍ଲିକ୍ସ ଏବଂ ପ୍ରାଇମର ଉପଯୋଗକରୁ ଟେକନୋଲୋଜି ଓଡ଼ିଶାରେ ମନୋରଞ୍ଜ ଦୃଶ୍ୟ କି ବଢ଼ିଆ ସୁବିଧା ରହିଛି ଅତି ସୁନ୍ଦର ଲାଗେ ଦେଖିବାପାଇଁ ଆମର ଯୋଗାଯୋଗ ଏଥିସହ ସୁବିଧାରେ ହେଉଛି ନେଟଫ୍ଲିକ୍ସରେ ଆମେ ନୂଆ ଫିଲ୍ମ ଗୁଡ଼ିକ ଦେଖୁ ଏବଂ ୱେବସିରିଜ ଗୁଡ଼ିକ ବହୁତ ଗୁଡ଼ିକ ସୁବିଧାରେ ଆମ ପାଖରେ ପହଞ୍ଚି ପାରୁଛି ଧନ୍ୟବାଦ ଓଡ଼ିଶାର ନେଟଫ୍ଲିକ୍ସ ପ୍ରାଇମ୍ ୟୁଟ୍ୟୁବ୍ ଏହିପରି ସୁବିଧା ଗୁଡ଼ିକ ଯୋଗାଇ ଦେଇଥିବାରୁ